ମୁଁ ଚିତ୍ର ଅଙ୍କନ କରିବା ପାଇଁ ବହୁତ ଭଲପାଏ ସେଥିପାଇଁ ମୋତେ ଯେକୌଣସି ଚିତ୍ର କାଟିବା ପୂର୍ବରୁ ମୋତେ ଗୋଟିଏ ଜିନିଷ ଭାବିବାକୁ ପଡ଼େ ମୁଁ କେଉଁ ଜିନିଷଟାକୁ ମୁଁ ଆଙ୍କିବି ସେଥିପାଇଁ ମୋ ମନରେ ଆଖି ବୁଜେ ଆଖିବୁଜି ଏକ ଦୃଶ୍ୟକୁ ମୋ ସାମ୍ନାକୁ ନେଇଆସେ ନେଇଆସିଲା ପରେ ଯେଉଁ ଚିତ୍ରଟି ମୋତେ ବହୁତ ଭଲ ଲାଗେ ମୁଁ ସେଇ ଚିତ୍ରଟିକୁ ଅଙ୍କିବାକୁ ଭଲପାଏ ଆହୁରି ଗୋଟିଏ କଥା ହେଉଛି ଆପଣଙ୍କର ଚିତ୍ର ଅଙ୍କନ କଲାବେଳେ ସାଧାରଣତଃ ନିର୍ଦ୍ଦିଷ୍ଟ ବିଷୟରେ ମୁଁ କୌଣସି ପ୍ରକାର ଚିତ୍ରାଙ୍କନ କରେନାହିଁ ମୋ ଯେଉଁଟା ମୋତେ ଭଲଲାଗେ ମୋ ସାମ୍ନାକୁ ଆସେ ମୋତେ ହୃଦୟସ୍ପର୍ଶୀ ହୁଏ ସେହି ଜିନିଷଟିକୁ ମୁଁ ଚିତ୍ରାଙ୍କନ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚେଇଥାଏ